ହଁ ପକ୍ଷୀମାନଙ୍କୁ ଘର ପଛପଟେ ବଗିଚା ରଖିବାକୁ ଅଛି ମୁଁ ଅଛି ଟିପ୍ସ ଅଛି ମୁଁ ମୁଁ ଏକ ବାଉଲରେ ପାଣି ଗୋଟେ ଜାଗାରେ ପାଣି ରଖିଛି ଆଉ ଗୋଟେ ବାଉଲରେ ପକ୍ଷୀମାନେ ଯେଉଁ ଖାଦ୍ୟ ଖାଆନ୍ତି ଶସ୍ୟ କି ଚାଉଳ ଦାନା ଗହମ ତା'ପରେ ଡାଲି ଏମିତି ସବୁ ପକେଇକି ରଖିଛି ଆଉ ଗୋଟେ ଜାଗାରେ ଆଉ ଗୋଟେ ଗୋଟେ ଛୋଟ ବକ୍ସ ଭଳିଆ କରିକି ତା' ଦେହରେ କିଛି କଟନର କପଡ଼ା ରଖିଛି ଯାହାଫଳରେ ପକ୍ଷୀମାନେ ଯେଉଁ କେତେବେଳେ କେମିତି କ'ଣ ଉଡ଼ିକରି ଆସିବେ ଖାଉଛନ୍ତି ଏଇଠି ଗୋଟେ ପକ୍ଷୀ ତା' ଦେହରେ ବସୁଛନ୍ତି ପାଣି ପିଉଛନ୍ତି ଶସ୍ୟ ମଧ୍ୟ ଖାଉଛନ୍ତି ଏମିତିକା ଏଇତ ମୁଁ ହେଲାଣି ବହୁତ ଦିନ ହେଲାଣି ମୁଁ ଏମିତି କରୁଛି ବଗିଚାଟା ମୋ ବାରି ପଛପଟେ ଗୋଟେ ବଗିଚାଟା ଅଛି ବଗିଚାର କେଉଁଠି ଆରମ୍ଭପଟୁ ମାନେ ଶେଷପଟୁ ଯେଉଁ ବାରିପଛ ପଟକୁ ସେଇପଟୁ କିଛିଟା ଜାଗାରେ ଏକ ଗଛ ଦେହରେ ଗଛର ଉପର ଜାଗାରେ ମୁଁ ତାକୁ ରଖିଛି ଚାରି ପାଞ୍ଚଟା ଜାଗାରେ ରଖିଛି ସଦାବେଳେ ଦେଖୁଛି ଯେ ସବୁ ପକ୍ଷୀମାନେ ଆସି ବସୁଛନ୍ତି ଖାଉଛନ୍ତି ସେ ପୁଣି ଖାଇଗଲା ଖାଇସାରିଲାପରେ ସେମାନେ ଗଲାପରେ ସନ୍ଧ୍ୟା ତା' ପରଦିନ ସକାଳୁ ମୁଁ ଆଉ ଟିକିଏ ପୁଣି ଚାଉଳ ଗହମ କି ଡାଲି ଶସ୍ୟ ଜିନିଷ ଟିକିଏ ନେଇ ଥୋଇଦିଏ ପାଣିଟା ପୁଣି ଢାଳିକି ଆଉ ଟିକିଏ ପାଣି ଦେଇଦିଏ ସେ କପଡ଼ାଟା ଟିକିଏ ପୁଣି ଉଠେଇକି ଥୋଇଦିଏ ଏହିଭଳି ନୀତିଦିନ କାର୍ଯ୍ୟ ଚାଲିଅଛି ଆଉ